ହଁ ଏହା ହେଉଛି ଏକ ଆଧୁନିକ ଯୁଗରେ ଏକ ବହୁତ ପ୍ରଚଳିତ ମସିନ୍ ଯାହାକି ଲିଫ୍ଟ କୁହନ୍ତି ଏହା ପ୍ରାୟତଃ ବଡ଼ ବଡ଼ ଦୋକାନ ମହଲ ବଡ଼ ବଡ଼ ଘରରେ ଏହା ଭଲ ଭାବରେ ପ୍ରଚଲିତ ଭାବରେ ଲାଗିଛି ଆମ ଘର ଯେ ଥିଲା ସେ ପାଖରେ ଆମେ ଯାଉଥିନୁ ମଲ୍କୁ ଦିନେ ସପିଂ କରିବା ପାଇଁ ଯେଉଁ ଉପର ମହଲା ଯିବା ପାଇଁ ଆମକୁ ପାଇଦଲ୍ ଯିବାକୁ ପଡ଼ୁଥିଲା ଯେଉଁଟାକି ସିଡ଼ି ଦ୍ୱାରା ଆଗକାଳରେ ଆଉ ଏବେ ସେଟାକୁ ବଦଳାଇ ଏବେ ଲିଫ୍ଟ ସିଷ୍ଟମ୍ କରିଦେଇଛି ଯାହାକି ଯିବା ଆସିବାରେ ବହୁତ ସହଜ ଆଉ କାମ କାର୍ଯ୍ୟରେ ସମୟକୁ ନଷ୍ଟ ନ କରିଥାଏ ସେଥିପାଇଁ ଏହା ଗୋଟେ ସୁବିଧାମୂଳକ ମସିନ୍ ଯାହାକି ବୁଢ଼ା ବୁଢ଼ୀ ଲୋକମାନେ ଶିଡ଼ିରେ ଯିବା ପାଇଁ ଟିକେ କଷ୍ଟ ହେଉଥିଲା ଆଉ ଏହା ଏବେ ଲିପ୍ଟ୍ ସିଷ୍ଟମ୍ ହେବାରୁ ଅନ୍ୟ ଅନ୍ୟ ଜାଗା ଯିବାକୁ ବହୁତ ସହଜ ହୋଇଗଲା ଆସିବା ଯିବା ଅନେକ ଜାଗାରେ ମୁଁ କାର୍ଯ୍ୟରେ ଏହା ବହୁଳ ଭାବରେ ବ୍ୟବହାର କରାଯାଉଛି ଯେଉଁଟା କୋଠାବାଡ଼ି ବନେଇବା ଦେଶ ମହଲ କୋଠାବାଡ଼ି ବା କୁଡ଼ିଏ ମହଲ କୋଠାବାଡ଼ି ଯିଏ ଅସୁବିଧାରେ ଜିନିଷପତ୍ର ଭାରି ଜିନିଷକୁ ନେବା ହେଉଛି କଷ୍ଟକର ଯେଉଁଟା ବି ଦ୍ୱାରା ସେଇଟା ସମ୍ଭବ ହୋଇପାରୁଛି କମ୍ ସମୟରେ ବେଶୀ ଜିନିଷ ନେଣା ଆଣ ହୋଇପାରୁଛି ଆଉ ଏହା ଏକ ଆଧୁନିକ ଯୁଗର ଗୋଟିଏ ବିଶେଷ ସୂଚନା ଭାବରେ ନିଜର କାମ କାର୍ଯ୍ୟ କରୁଛିି ମଣିଷ ପ୍ରାଣୀର ମଙ୍ଗଲ ପାଇଁ ଏବେ ଜେନ୍ଟା କହେଲେ ସବୁ ମଲ୍ ସପିଂ ମଲ୍ ଆଉ ସବୁ ଜାଗାରେ ଏହାକୁ ଉପଲବ୍ଧ କରିବା ପାଇଁ ଲୋକ ଚେଷ୍ଟା କରୁଛନ୍ତି ନିଜର ସୁବିଧା ଅସୁବିଧାକୁ ଜଣାଇବା ପାଇଁ ଏଥିରେ ଚାଲିଛି